ଦେଖ ଦେଖ ଏଇନା ସବୁ ଅଛେ କେନ୍ଟା ଦରକାର୍ ଯେ ର୍ସୋଟ୍ସ୍ ରନିଙ୍ଗ୍ କାଜି କି ଘରେ ୟୁଜ୍ ଡ଼େଲି ୟୁଜ୍ କର୍ବାକାଜି କି ବାହାରେ କେନେ ଫଙ୍କସନ୍ ଫଙ୍କ୍ସନ୍ ଯିବା କାଯେ କାଁ ବୁଟ୍ ଦରକାର୍ ଦେଖ ଇନ ଅଛେ ହଁ ହଁ ଦେଖ ଏବେ ଏଡ଼ିଡ଼ାସ୍ର ତ ପଡ଼ିଯିବା ଏଇଟା ର୍ସୋଟ୍ସ୍ ଟାଇପ୍ର ସକାଲୁ ଦଉଡ଼ିବା କାଜି ଏଇଟା ଗୋଟେ ଅଛେ ତିନ୍ ହଜାର୍ ସ୍ପୋଟ୍ସ୍ ଏଇଟା ଏକୋଇଶ୍ ଏକତିରିଶ୍ ଖଣ୍ଡେ ପଡ଼୍ବା ଆରୁ ଏଇଟା ଯେନ୍ତା ଅଛେ ଏଇଟା ପୁମାର ଅଛେ ଏଇଟା ଗୁଟେ ପଡ଼୍ବା ପଚିଶହ ଟଙ୍କା ଆଉ ଗୁଟେ ଅଛେ ଲେନ୍ସର୍ର ଏଇଟା ପଡ଼ବା ଦୁଇହଜାର୍ ଟଙ୍କା ଲେନ୍ସର୍ର ଟିକେ କମ୍ ଦାମ୍ ଥିସି କି ନାଇଁ ଏଇଟା ଦୁଇ ହଜାର୍ ଟଙ୍କା ପଡ଼ବା ଆଉ ଗୁଟେ ଅଛି ହଁ ହଉ ଠିକ୍ ଅଛି ତା' ସାଇଜର୍ ବାହାର୍ କରୁଛେଁ ଏଇଟା ହେଉଛି ଲେନ୍ସର୍ର ଦେଖ ଏଇଟା ଦୁଇଜହାର୍ ଯେନ୍ତା କହିଥିଲି ମୁଁଇ ଦୁଇହଜାର୍ ପଡ଼୍ବା ଏଇଟା ସାତ୍ ସାତ୍ ସାଇଜ୍ର ଆଉଗୁଟେ ଆଡ଼ିଦାସ୍ର ଏଇଟା ଗୋଟେ ଚାର୍ ହଜାର୍ ପଡ଼୍ବା ହେଲା ତାପରେ ପୁମାର ଏଇଟା ଗୁଟେ ତିନ୍ ହଜାର୍ ପଡ଼୍ବା ଏଇଟା ଫାର୍ଷ୍ଟ୍ କପି ଅଛି ଏଇଟା ଟିକେ ଅର୍ଜିନାଲ୍ ଅଛି ହେଲା ହଁ କଲର୍ ଦେଖ କେନ୍ କେନ୍ ଟାଇପ୍ର କଲ୍ର ଆଜିକାଲି ତ ସବୁ ମିକ୍ସଙ୍ଗ୍ କଲ୍ର୍ ଆସୁଛେ କେନ୍ ଟାଇପ୍ର କଲ୍ର୍ ଆରୁ କହିମା ବୋଲେ ପିଲାମାନଙ୍କୁ କହିକରି ବାହାର୍ କର୍ମା ହଁ ସ୍ପୋର୍ଟ୍ସ୍ ଟାଇପ୍ର ସେଟା ସେଟା ତ ଦେଖେଇ ଦେଉଛେଁ ଯେ ତା ସାଇଜର୍ ନାଇଁ କେଁ ଏନ୍ତା ହେଲେ ଦେଖୁଁ ତମ୍କେ ଭଲ୍ ହେବା ବୋଲେ ମୁଇଁ ଯାହା ଭାବିପାରୁ ଲେନ୍ସର୍ର ଗୁଟେ ଦେଖେଇ ଦେଉଛିଁ ସେଟା ଏକା ଭଲ୍ ଲାଗ୍ବା ଲେନ୍ସରର୍ ଏଇଟା ଦେଖ ସୁନ୍ଦର୍ ଲାଗୁଛି ଯେ ଏଇଟା ଦୁଇହଜାର୍ ପଡ଼ବା ସ୍ପୋର୍ଟ୍ସର ଦେଖ ଟା ବି ଅଛି ରିବୁକ୍ର ବି ଅଛି ରିବୁକ୍ରର ଆମର୍ ପଡ଼ିଯିବା ପଇଁତିରିଶହ ଖଣ୍ଡେ ପଡ଼ିଯିବା ଦେଖେଇଁ ଦେଉଛେଁ ହଁ ଠିକ୍ ଅଛି ଦେଖେଇ ଦେଉଛି ସ୍ପୋର୍ଟ୍ସ୍ ଟାଇପ୍ର ଥିବା ହୁଁ ନାଇଁ ହେଲେ ପୁମାର ନେଇଯା ପୁମା ରିବୁକ୍ ଗୋଟେ ଟାଇପ୍ର ରହିସି ଯେ କଲର୍ ପସନ୍ଦ୍ ନାଇଁ ଲାଗ୍ବା ଏସବୁ ଦେଖ୍ମା ଆର୍ କାଁ କାଁ ଭେରାଇଟି ଅଛି ସିଆଡ଼େ ଆମର୍ ଗୋଦାମ୍ରେ ରହିଯାଇଛେ ତ ଅଧା ମାଲ୍ ଦୁକାନ୍ରେ କମ୍ ଅଛି ଏଇଟା ମାନେ ଅଛି ତଥାପି କାଢ଼ି ଦେଉଛେଁ ମୁଇଁ ଦେଖି ଦେଉଛେଁ